ମୋତେ ଦୁବାଇ ଯିବାର ଅଛି ସେଥିମଧ୍ୟରେ ମୋତେ ଉଡ଼ାଯାହାଜରେ ଯିବାର ଅଛି ସେଥିପାଇଁ ମୋତେ ଏଇଠୁ ଭୁବନେଶ୍ୱର ଯିବାକୁ ପଡ଼ିବ ସେଥିପାଇଁ ମୋତେ ଗୋଟିଏ ଗାଡ଼ି ପଠେଇବେ ଆପଣ ଆପଣ ଗୋଟେ ଭଲ ଗାଡ଼ି ପଠେଇବେ ଯେମିତି ସେଇ ଟିକେ ଶୀଘ୍ର ନେଇ ମୋତେ ଭୁବନେଶ୍ୱରରେ ପହଁଞ୍ଚେଇ ଦେଲେ ମୁଁ ସେଇଠୁ ଯାଇପାରିବି ଦୁବାଇ ଉଡ଼ାଯାହାଜରେ ଉଡ଼ାଯାହାଜରେ ଏଇଠୁ ବେଗି ଗଲେ ଉଡ଼ାଯାହାଜ ପହଁଞ୍ଚି ପାରିବି ସେଥିପାଇଁ ମୋତେ ଗୋଟେ ଭଲ ଗୋଟେ ଗାଡ଼ି ଡ୍ରାଇଭର୍କୁ ପଠେଇବେ ଆପଣ ଆପଣ ଆପଣ ଭଲ ଡ୍ରାଇଭର୍ ପଠେଇଲେ ମୁଁ ମାନେ ଅତି ଶୀଘ୍ର ଟିକେ ପହଁଞ୍ଚି ପାରିବି ଅତି ଶୀଘ୍ର ପହଁଞ୍ଚି ସେ ମୁଁ ସେଠି ପହଁଞ୍ଚି ସାରିଲା ପରେ ମୁଁ ଡ୍ରାଇଭର୍ଟେ ଭଲ ଲାଗୁଥାଏ ବା ଭଲ ଥିଲେ ତାଙ୍କେ ବି ଅତି ଶୀଘ୍ର ମୋତେ ଆଣି ଭୁବନେଶ୍ୱରରେ ପହଁଞ୍ଚେଇ ଦେଲେ ପହଁଞ୍ଚି ଯିବାରୁ ମୁଁ ଅତି ଶୀଘ୍ର ମୁଁ ଫ୍ଲାଇଟ୍ ଧରି ଚାଲିଲି ଫ୍ଲାଇଟ୍ ଧରି ଚାଲିବା ଦ୍ୱାରା ମୁଁ ଅତି ଶୀଘ୍ର ଦୁବାଇରେ ପହଁଞ୍ଚି ପାରିଲି ସେଥିମଧ୍ୟରେ ମୁଁ ଅଟୋ ଡ୍ରାଇଭର୍କୁ ଧନ୍ୟମନେ କରୁଛି